ହଁ ମୁଁ କହିପାରିବି ହ୍ୟାଣ୍ଡପପ୍ କିପରି କାମ କରେ ହ୍ୟାଣ୍ଡପମ୍ପକୁ ଆମେ ହାତରେ ମାରି ତା ଦେହରୁ ପାଣି ବାହାର କରିଥାନ୍ତି ଖରା ଦିନରେ କିନ୍ତୁ ଏ ଖରା ଦିନରେ ହ୍ୟାଣ୍ଡପମ୍ପର ପାଣି ସବୁ ଶୁଖିଯାଇଥାଏ ସେଥିପାଇଁ ଲୋକମାନେ ବହୁତ ହଇରାଣ ହୁଅନ୍ତି କାରଣ ଖରା ଦିନରେ ଜଳସ୍ତର ବହୁତ କମିଯାଇଥାଏ ହ୍ୟାଣ୍ଡପମ୍ପରେ ଅଧିକାଂଶ ସମୟରେ ଲମ୍ବା ଧାଡ଼ି ଲାଗିଥାଏ ଆମର ଗ୍ରାମାଞ୍ଚଳରେ ଗୋଟିଏ ଦୁଇଟି ହ୍ୟାଣ୍ଡପମ୍ପ ଥିବାରୁ ଏଠାରେ ଲୋକମାନେ ଲମ୍ବା ଧାଡ଼ି ଲଗାଇଥାନ୍ତି ଏବଂ ଜଣକା ଦୁଇରୁ ତିନି ଚାରି ବାଲ୍ଟି ପାଣି ନେଇଥାନ୍ତି ସେଥିପାଇଁ ବହୁତ ଲମ୍ବା ହୋଇଥାଏ ଏବଂ ସମସ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସରକାର ଯଦି ଆମର ଆଉ ଦୁଇଟି ହ୍ୟାଣ୍ଡପମ୍ପ ଲଗେଇ ଦିଅନ୍ତେ ଆମ ଅଞ୍ଚଳରେ ବହୁତ ଭଲ ହୁଅନ୍ତା ଲୋକମାନେ ବହୁତ ହଇରାଣ ହରକତ ହେଉଛନ୍ତି ଖରାଦିନରେ ତ ବହୁତ ଅସୁବିଧା ହେଉଛି ଶୁଖିଯାଉଛି ଏବଂ ହ୍ୟାଣ୍ଡପମ୍ପ ଗୁଡ଼ାକ ଭଲସେ କାମ କରୁନାହିଁ